ହଁ କୁହନ୍ତୁ ଆପଣ ଆମ ହୋଟେଲର ସବୁ ସର୍ଭିସ୍ ଆଭେଲେବୁଲ୍ ଅଛି ଆପଣଙ୍କୁ ସବୁ ସୁବିଧା ମିଳିଛି ତ

ତ ଆମର ତ ଏଇଟା ଆମର ଏବେ ଲଞ୍ଚ ଟାଇମ୍ ଚାଲିଛି ତ ଆମର ଏବେ ବ୍ରେକଫାଷ୍ଟରେ ଯେଉଁ ଜିନିଷ ମିଳେ ଏ ଟାଇମ୍ରେ ବି ଟିକିଏ ଲେଟ୍ ବି ହେଇପାରେ ତ ଆମେ ଆପଣଙ୍କୁ ଆଉ ଠିକ୍ ଅଛି ଆମେ ଚେଷ୍ଟା କରୁଛୁ ଆମେ ଆପଣଙ୍କୁ ଟାଇମ୍ ଭିତରେ ଦେବା ପାଇଁ ତ ଆପଣ କେବଳ ସେ ବରା ତରକାରୀ ହିଁ ଦରକାର ନା ଆଉ କିଛି ଦରକାର ହୁଏ ତ କେତେ କେତେ ମେମ୍ବର ଆପଣ ରହିଛନ୍ତି କେତେ ଆମାଉଣ୍ଟରେ ଆପଣଙ୍କୁ ବରା ତରକାରୀଟା ଦରକାର ହବ ତେଣୁ ସେଇ ହିସାବରେ ଆମେ ଆପଣଙ୍କୁ ଟାଇମ୍ ବି କହିପାରିବୁ କେତେ ସମୟ ଭିତରେ ଆମେ ପ୍ରିପେୟାର କରିବୁ କି ନାଇଁ ବରା ସାଙ୍ଗରେ ଆପଣଙ୍କର କେଉଁ ତରକାରୀଟା ଦରକାର ହୁଏ ବିନା ଆଳୁରେ ନା ଖାଲି ମଟରରେ ଠିକ୍ ଅଛି ତ ଆପଣଙ୍କୁ ଆଉ ତ କିଛି ଚଟଣୀ କିମ୍ବା ସସ୍ କିଛି ଦରକାର ହବ ଠିକ୍ ଅଛି ଆପଣ କେଉଁ ଚଟଣୀ ଦରକାର ନଡ଼ିଆ ଚଟଣୀ ଆଚ୍ଛା ପୋଦିନା ଚଟଣୀ ବରାରେ ଦରକାର ହବ ତାହେଲେ ନଡ଼ିଆ ଚଟଣୀ ଆଉ ନଡ଼ିଆ ଚଟଣୀ ଆଉ ବାଦାମ ଚଟଣୀ ବି ଆମର ତା' ସହିତ ଆଭେଲେବୁଲ୍ ରହୁଛି ଯଦି ଆପଣ ଚାହିଁବେ ନେଇପାରିବେ ଆପଣ କେତେ କେତେ ମେମ୍ବର୍ ଅଛନ୍ତି କେତେ ପ୍ଲେଟ୍ ଦରକାର ଆପଣ ଯଦି କହିଦେବେ ତାହେଲେ ଆମେ ସେଇ ଟାଇମ୍ ବି ଆପଣଙ୍କୁ ଦେଇଦେବୁ ଆଚ୍ଛା ଠିକ୍ ଅଛି ଆମର ଗୋଟେ ପ୍ଲେଟରେ ଆଠଟି ବରା ରହୁଛି ଆଉ ତରକାରୀ ଚଟଣୀ ଆପଣଙ୍କୁ ସର୍ଭ କରାଯିବ ତ ଆମକୁ ମୁଁ କୋଡ଼ିଏ ମିନିଟ୍ ଟାଇମ୍ ଦରକାର ତ ଆପଣ ଆମ ହୋଟେଲକୁ ଆସିଥିବରୁ ବହୁତ ବହୁତ ଧନ୍ୟବାଦ ହଉ ସାର୍ କାଟିଦେବୁ